ଗ୍ରାମାଞ୍ଚଳରେ ଗେମ୍ କୌଣସି ଉପଯୁକ୍ତ ଖେଳ ପଡ଼ିଆ ବା ଖେଳ ଉପଯୋଗୀ ଉପକରଣ ଉପରେ ନିର୍ଭର ନହୋଇ ମନୋରଞ୍ଜନ ପାଇଁ ଖେଳାଯାଇଥାଏ ସହରାଞ୍ଚଳ ରେ ଗେମ୍ ଖେଳିବା ପାଇଁ ମୁଖ୍ୟତଃ ଖେଳ ପଡ଼ିଆ ବା ଆଧୁନିକ ଉପକରଣର ସବୁ ବ୍ୟବହାର କରାଯାଇଥାଏ ଏବଂ ଖେଳାଳି ମାନେ ସବୁ ନିଜ ମନ ପସନ୍ଦର ଗେମ୍ରେ ଭବିଷ୍ୟତ ବନାଇବାକୁ ଚାହିଁଥାନ୍ତି